ମୋ ପୁଅ ପୁଅ ଜନ୍ମଦିନରେ ମୁଁ ପ୍ୟାଣ୍ଟ୍ କିଣିକି ଆଣିଲି ସେ ପ୍ୟାଣ୍ଟ୍ ଯେତେବେଳେ ଆଣିକି ଆସିଲି ଘରକୁ ମୋ ପୁଅ ବ୍ୟବହାର କଲା ତାକୁ ଦେଖିଲେ ରଙ୍ଗ ଛାଡ଼ିଯାଉଛି ସିଲେଇ ଛାଡ଼ିଯାଉଛି ବଟନ ତାର ଛିଣ୍ଡିଗଲାଣି ଏମିତି ବିଭିନ୍ନ ପ୍ରକାରର ପ୍ୟାଣ୍ଟରେ ମାନେ ଓଜନ ନାହିଁ ପ୍ୟାଣ୍ଟର ଯଦି ଅନ୍ୟ ଦୋକାନରୁ ଆଣିଥାନ୍ତି କି ଅଧିକ ପଇସା ଦେଇ ଆଣିଥାନ୍ତି ତାହେଲେ ଜିନ୍ସ ପ୍ୟାଣ୍ଟର ବ୍ୟବହାରଟା କିଛି ଦିନ କରିପାରିଥାନ୍ତେ ତେଣୁକରି ଯେତେବେଳେ କମ୍ ପଇସା ରେ ଆଣିଲି ସେ ଦୋକାନୀ ମୋତେ ଠକିଦେଲେ ସେ ଦୋକାନୀ ଯେତେବେଳେ ଠକିଦେଲେ ଆଉ କ'ଣ କରିବି ଅଧିକା ପଇସା ନଥିବାରୁ ମୁଁ ଯେହେତୁ ଏହି ପ୍ୟାଣ୍ଟ ଟି ସାତଶହ ଟଙ୍କା ଦେଇ ଆଣିଲି ତେଣୁକରି ପ୍ୟାଣ୍ଟ ର ଓଜନ ବି ରହିଲା ନାହିଁ